ହ୍ୟାଲୋ କୁହନ୍ତୁ ନା ଚାଲିଛି ବନ୍ଦ କରିବି କାହିଁକି ଏ ରୁପାଲି ଛକରେ ଚାଟ୍ ଦୋକାନ ବନ୍ଦ କି ଭାବେ କରିବି ହଁ ଯାହା ହଉ ଠିକ୍ଠାକ୍ ଚାଲିଛି ଏ ଆଉ ତୁମର ତ ଦେଖାନାହିଁ ଆଉ ଚାଟ୍ ଦୋକାନ କେମିତି ବନ୍ଦ କରିବା ଯେତେ କମ୍ ପଇସାରେ ଦେଉଛି ତା'ପରେ ମୋର ଯାହାହଉ କମ୍ ବେଶି ଟଙ୍କା ହଜାର ଦୁଇ ହଜାର ଏମିତି ବାହାରୁଛୁ ଆଉ ତେଣୁ କରି ସେ ଦୋକାନ ବନ୍ଦ କରିଦେଲେ ମୋ ପରିବାର ଚଳିବ କେମିତି

ହଁ ଆସ ଆସ ଚାଟ୍ ସେଇ ସେଇ ଖଟାପାଣି ଦିଆହଉଛି ତା'ପରେ ଚେନାଚୁରୁ ଆଉ ଖୁଡ଼ୁମା ଫୁଡ଼ୁମା ପକେଇକି ସବୁ ରକମ ବନେଇକି ଦିଆହଉଛି ଆଉ ଆସ ତୁମେ ଖାଇଲେ ତ ଜାଣିପାରିବ ନା ସେତେ ନାହିଁ ଯଦିବା ଯାହାହେଉଛି ପରିବାର ଚଳିପାରୁଛି ଆଉ କେତେ ଆଉ ଲାଭ ଆସିବ କେଉଁଠୁ ଆମେ ତ ଶସ୍ତାରେ ଦେଲେ ଏତେ ତ ଆଉ ବେଶି ପଇସା ଦେଇ ହଉନାହିଁ ଅଧିକ କମ୍ ଦାମ୍ କରିକି ନଦେଲେ ଭଲ ସେଲ୍ ହବନି କମ୍ ସେଲ୍ ହବ ତେଣୁ କମ୍ ପଇସାରେ ନେଲେ ଟିକିଏ ବେଶି ସେଲ୍ ହଉଛୁ ଲୋକସବୁ ଗ୍ୟାଦ୍ରିଙ୍ଗ ହେଉଛନ୍ତି ବେଶି ଆଉ ସେଇଥିପାଇଁ ଟିକିଏ କମ୍ ଦାମ୍ର କରିକି ଦଉଛି ଏତେ ଆଉ ଲାଭ ଖୋଜିଲେ ଆସିବ କେଉଁଠୁ

ସେଇ ସେଥିପାଇଁ ତ ଲୋକ ଆଜି ଆଜି ପର୍ଯ୍ୟନ୍ତ ଯୋଡ଼ି ହଉଛନ୍ତି ବା ଆଜି ପର୍ଯ୍ୟନ୍ତ ଖାଉଛନ୍ତି ଏ ଦୋକାନ ବନ୍ଦନାହିଁ ଦୋକାନ କେବେ ଖୋଲିବ ଲୋକ ଆସିକି ଠିଆ ହଉଛନ୍ତି ନା ସେଇ ରେଟ୍ ଅଛି ସେଇ ରେଟ୍ ତ ଅଛି ଆପଣ ଆସନ୍ତୁ ହଉ ହଉ ହଉ ଆସନ୍ତୁ ଆସନ୍ତୁ ତୁମେ କାଲି ଆଉ ହ ହଉ ହଉ

ନା ତୁମକୁ ଆଉ କେଉଁଠୁ ବେଶୀ ଦେଇହବ ତୁମକୁ ଆଉ ବେଶୀ ପଇସାର ଯେହେତୁ ପୁରୁଣା ଗରାଖ ତୁମକୁ ଆଉ ବେଶୀ ରେଟ୍ର ଦେଇହବନି ନା ତୁମକୁ ନିଶ୍ଚୟ କମ କରିଦେବି ତୁମେ ଆସ ଆସିଲେ ଭଲ ରକମ କରିକି ଦେବି ତୁମକୁ ହେଲା